ଆଧୁନିକ ଦୁନିଆର ଓଡ଼ିଆ ଭାଷା ବହୁତ ଆହ୍ୱାନ ସମସ୍ୟାର ସମ୍ମୁଖୀନ ହେଉଛି ଯେମିତିକି ଏବେ ଓଡ଼ିଆ ଭାଷା ଧୀରେ ଧୀରେ ଲୋପ ପାଇବାକୁ ଗଲାଣି ଆଧୁନିକ ପୁରା ଖାଣ୍ଟି ଓଡ଼ିଆ ଭାଷା ଥିଲା ଏବେ ଓଡ଼ିଆ ଭାଷା ଲୋକ ଯେତିକି କହୁନାହାନ୍ତି ହିନ୍ଦୀ ଇଂଲିଶ ଆଜିକାଲି ଅଧିକ ଚାଲିଲାଣି ଆମେ ଆହ୍ୱାନ କରୁଛୁ କେମିତି ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା ଓଡ଼ିଆ ଭାଷା ହେଉଛି ଆମର ମାତୃଭାଷା ସିଏ ହେଉଛି ଆମର ସରଳ ଭାଷା ଆମର ବାକ୍ୟ ରୂଢ଼ି ସବୁ ଯେକୌଣସି ବି ଜିନିଷ ଆମର ଓଡ଼ିଆ ଭାଷା ସହିତ ସମ୍ପୃକ୍ତ ଅଟେ ଓଡ଼ିଆ ଭାଷା ହେଉଛି ଆମର ଜୀବନର ଗୋଟେ ଭାଷାର ଗୋଟେ ଅଙ୍ଗ ଆମେ ସବୁ ଛାଡ଼ି ରହିପାରିବା ଓଡ଼ିଆ ଭାଷାକୁ ଛାଡ଼ି ରହିପାରିବା ନାହିଁ କ'ଣ ପାଇଁ ନା ଆମେ କେତେ ବି ବାହାରକୁ ଯାଏ ବିଦେଶକୁ ଯାଏ ଆମେ ହିନ୍ଦୀ ଇଂଲିଶ ଯାହା ବିି ଶିଖେ କିନ୍ତୁ ଆମର ବାପା ମା' ଗାଁରେ ବୃଦ୍ଧ ବୃଦ୍ଧି ଏମାନଙ୍କୁ ଦରକାର ଓଡ଼ିଆ ଭାଷା ଆମେ ଯଦି ଓଡ଼ିଆ ଭାଷା ନ ଶିଖିଥିବା ଓଡ଼ିଆ ଭାଷାକୁ ଯଦି ଆହ୍ୱାନ ନ ଦେବା ତାହେଲେ ଆମର ସେମାନେ ତ ଆମକୁ ହିନ୍ଦୀରେ କଥାବାର୍ତ୍ତା କହିପାରିବେ ନାହିଁ ସେମାନେ ତ ଓଡ଼ିଆରେ ହିଁ କଥାବାର୍ତ୍ତା କହିବେ ସେଥିଲାଗି ଆମେ ଓଡ଼ିଆ ଭାଷାକୁ ଆହ୍ୱାନ ଦେଇକି ଆମର ଭାଷା କରିକିରି ତାକୁ ବଞ୍ଚାଇ ରଖିବା